ଓଡ଼ିଶାର ସଂସ୍କୃତିର ମୁଖ୍ୟରେ ସେଇଟା ହଉଛିି ଯେଉଁଟାକି ସାଂସ୍କୃତିକ ଓଡ଼ିଶାରେ ଓଡ଼ିଶୀ ନାଚ ଛନ୍ଦ ଗୀତ ମଧୁରରେ ତ କଲା ମାନ ବି ଅଛି ସାଂସ୍କୃତିକ କାର୍ଯ୍ୟକଳାରେ ତ ଡ୍ରେସ୍ଟା ସବୁ କିଛି ଗୁଡ଼ିକ ଠିକ୍ ଭାବରେ ସଂସ୍କୃତିରେ ଚଲାଇ କରିଥାଉ